ହ୍ୟାଲୋ ଆପଣ ଅମ୍ବିକା ଟ୍ରାଭେଲର୍ରୁ କହୁଛନ୍ତି ଆପଣଙ୍କ ଗାଡ଼ି ଯେଉଁ ଆମେ ବୁକ୍ କରିଥିଲୁ ଆମେ ଯାଇଥିଲୁ ଦୀଘା ପ୍ରୋଗ୍ରାମ୍ ପାଇଁ ସେ ଗାଡ଼ିର ଅବସ୍ଥା କିଛି ବି ଠିକ୍ ନଥିଲା ଆପଣଙ୍କ ଗାଡ଼ିର ସିଟ୍ଗୁଡ଼ିକ ଚିରା ଥିଲା ପୁଣି ଅଧା ରାସ୍ତାରେ ପଙ୍କ୍ଚର୍ ବି ହେଇଗଲା ଆଉ ହର୍ଣ୍ଣ ବି ଠିକ୍ସେ ବାଜୁନଥିଲା ତ ଏଭଳି ଆପଣଙ୍କର ଜିନିଷ ଗୋଟିଏ ଠିକ୍ ରଖିନାହାନ୍ତି ଆମେ ଗୋଟିଏ ଏତେଦୂର ରାସ୍ତାକୁ ଯିବା ପାଇଁ ବୁକିଂ କରିଛୁ ତ ଆପଣଙ୍କ ଗାଡ଼ି ଯଦି ଠିକ୍ ନାହିଁ ଆପଣ ମନା କରି ଦେଇପାରିଥାନ୍ତେ ଆମେ ଏତେ ରାସ୍ତାରେ ଏତେ ହଇରାଣ ହେଲୁ ସେ ଏତେ ଅସୁବିଧା ସବୁ ସମ୍ମୁଖୀନ ହେଲୁ ଏସବୁରେ ଆମକୁ ଆଉ ଗୋଟେ ଗାଡ଼ି ମଗେଇବା ପାଇଁ ପଡ଼ିଲା ତ ଆପଣଙ୍କ ଅଧା ରାସ୍ତାରେ ସେ ପଙ୍କ୍ଚର୍ ବି ହେଇଗଲା ତ ଏଥିପାଇଁ ଆପଣ ଆପଣଙ୍କ କମ୍ପାନୀ ମଧ୍ୟ ଗାଡ଼ି ଟ୍ରାଭେଲର୍ ମଧ୍ୟ ବନ୍ଦ କରିଦିଅନ୍ତୁ ନହେଲେ ଭଲ ଗାଡ଼ି ରିପ୍ୟାରିଂ କରିକି ଭଲ ସଜାନ୍ତୁ ତିଆରି କରନ୍ତୁ ଆଉ